ହଁ ପର୍ଯ୍ୟଟକମାନେ ଯେଉଁ ଆସନ୍ତି ତାଙ୍କର ସୁବିଧା ପାଇଁ ମାନେ ତାଙ୍କର ରହିବା ବ୍ୟବସ୍ଥା ପାଇଁ ଏଠି ସବୁ ସୁବିଧା ଅଛି ମାନେ ସେହି କହିବାକୁ ଗଲେ ତାଙ୍କ ପାଇଁ ଧର୍ମଶାଳା ଅଛି ଆଉ ପାଣି ବି ସୁବିଧା ଖାଇବା ପାଇଁ ବି ଆମେ ଏହି ମନ୍ଦିରରେ ରୋଷେଇ କରାଯାଏ ସବୁ ପ୍ରକାର ଖାଦ୍ୟ ସେଇଟା ଆସିକି ସେମାନେ ଦର୍ଶନ କରିକି ସିଏ ମାନେ ରହନ୍ତି ଆଉ ଖାଇକି ଯାଆନ୍ତି ତାଙ୍କ ପାଇଁ ଏମିତି ବହୁତ ବ୍ୟବସ୍ଥା ଅଛି ଭଲ ବ୍ୟବସ୍ଥା ଅଛି